ଗୋଟେ ଚିତ୍ରକଳା ଦ୍ୱାରା ଲୋକମାନଙ୍କୁ ରୋଜଗାର ମିଳେ ଓ ସୃଜନଶୀଳତା ଲୋକ ହିଁ ଚିତ୍ରକାଳି ତ ଶିଖିପାରିବ ଯେଉଁଲୋକର ସବୁଠୁ ଭଲ ଚିତ୍ରକଳା ଥାଏ ତାରା ଚିତ୍ର ଲୋକମାନେ ବହୁତ ପ୍ରହସନ କରନ୍ତି ତାକୁ ଭଲ ଦାମ୍ରେ ମଧ କିଣନ୍ତି ଲୋକମାନଙ୍କୁ ଚିତ୍ର ମାଧ୍ୟମରୁ ବହୁତ ଜିନଷ ଶିଖିବାକୁ ବି ମିଳେ ପ୍ରଦର୍ଶନ ପଡ଼ିଆରେ ଚିତ୍ରମାନଙ୍କୁ ବିକ୍ରି କରାଯାଏ ସେମ ସେମାନେ ମଧ୍ୟ ଲୋକମାନଙ୍କୁ ଶିଖାଇଥାନ୍ତି ଚିତ୍ରକଳା ଶିଖିବା ଦ୍ୱାରା ଲୋକମାନେ କିଛି ଉନ୍ନତି କରନ୍ତି ଏବଂ ନିଜର ବ୍ୟବସାୟ କରନ୍ତି ଚିତ୍ରକାଳ ଘରେ ଲଗାଇଲେ ବହୁତ ସୁନ୍ଦର ଲାଗେ ସେଇଥିପାଇଁ ଲୋକମାନେ ଆକୁ କିଣିକି ଘରେ ଲଗାନ୍ତି ଓ ଯେଉଁ ଚିତ୍ରକାଳର କିଛି ମାନେ ଥିବ ସେମାନେ ବୁଝନ୍ତି